ନମସ୍କାର ମୁଁ କୁନ୍ତଳା ସିଂ ମୁଁ ମୟୂରଭଞ୍ଜ ଜିଲ୍ଲାରେ ରୁହେ ମୁଁ ଆଜି ମୟୂରଭଞ୍ଜ ଜିଲ୍ଲାର ମୁଖ୍ୟ ସାଂସ୍କୃତିକ ପର୍ବ ଏବଂ କାର୍ଯ୍ୟକ୍ରମ ଗୁଡ଼ିକ କ'ଣ ପାଳନ କରାଯାଏ ସେ ବିଷୟରେ କହିବାକୁ ଚାହୁଁଛି ମୁଖ୍ୟତମ ଆମ ପର୍ବ କହିବାକୁ ଗଲେ ରହୁଛି ଆମର ମକର ପର୍ବ କାଳୀ ପୂଜା ତା'ପରେ ହୋଲି ପର୍ବ ଏମିତି ବିଭିନ୍ନ ପ୍ରକାର ଆମର ସାଂସ୍କୃତିକ ପର୍ବ ଗୁଡ଼ିକ ରହୁଛି ଆମେ ମକର ପର୍ବରେ ଆମେ ପିଠାପଣା କରୁ ପୂଜା କରୁ ଟୁସୁ ପୂଜା କରୁ ଯାହାକୁ କୁଡ଼ମୀ ଜାତିର ଠାକୁରାଣୀ ଭାବରେ ପୂଜା କରାଯାଏ ତା'ପରେ ଆସିଲା ଆମର ହୋଲି ପର୍ବ ହୋଲି ପର୍ବରେ ଆମେ ସମସ୍ତ ସାଙ୍ଗସାଥି ଭାଇ ଭଉଣୀ ମାଆ ବାପା ସମସ୍ତେ ମିଶି ହୋଲି ଖେଳୁ ସେଦିନ ସବୁ ରାଗ ଅଭିମାନଙ୍କୁ ଭୁଲି ଆମେ ସମସ୍ତେ ସମସ୍ତଙ୍କୁ ହୋଲି ଲଗାଉ ଆମଠୁ ବଡ଼ମାନଙ୍କୁ ଆମେ ପାଦରେ ହୋଲି ଲଗେଇ ପ୍ରଣାମ କରୁ ଏବଂ ଆମ ସାନମାନଙ୍କୁ ଗାଲରେ ହୋଲି ଲଗେଇ ଆମେ ଆଲିଙ୍ଗନ କରୁ ଯାହାଦ୍ୱାରା ଆମ ଭିତରେ ଥିବା ଭଲ ପାଇବା ସ୍ନେହ ସେଗୁଡ଼ିକ ଆହୁରି ଦୃଢ଼ ହୁଏ ତା'ପରେ ଆସିଲା କାଳୀ ପୂଜା କାଳୀ ପୂଜା ବି ଆମ ମୟୂରଭଞ୍ଜରେ ପ୍ରସିଦ୍ଧ ପୂଜା ଏଇ ପୂଜା ପୂର୍ବରୁ ଗାଁ ଲୋକମାନେ ଯାହାର ମାଟି ଘର ସିଏ ମାଟି ଗୋବରରେ ଘରଦ୍ଵାର ଲିପି ସଫା କରେ ଏବଂ ଯାହାର ପକ୍କା ଘର ସିଏ ମଧ୍ୟ କଲର୍ କରେ ଯାହାଦ୍ୱାରା କାଳୀ ପୂଜା ଦିନ ଘରଦ୍ଵାର ବହୁତ ସୁନ୍ଦର ଭାବରେ ପରିଷ୍କାର ପରିଚ୍ଛନ୍ନ ରୁହେ ତା'ପରେ ସନ୍ଧ୍ୟାବେଳେ ଦୀପ ଜାଳି ଦୀପ ଜାଳି ବମ୍ ଫୁଟେ ଆନନ୍ଦରେ କାଳୀ ପୂଜା ମନାଯାଏ ଆଉ ଗୋଟେ ରହିଲା ମୟୂରଭଞ୍ଜରେ ଯେଉଁ କାଳୀ ପୂଜା କରାଯାଏ ତା ସହିତ ଗୁହାଳ ପୂଜା ମଧ୍ୟ କରାଯାଏ ଗୁହାଳ ପୂଜା କହିଲେ ଆମେ ଯୋଉ ଆମ ଗୁହାଳରେ ଗାଈ ଗୋରୁ ଥାଆନ୍ତି ସେମାନଙ୍କୁ ପୂଜା କରାଯାଏ ତାଙ୍କ ପୂଜାରେ ତାଙ୍କୁ ପ୍ରଥମେ ଗଧାଯାଏ ତା'ପରେ ତାଙ୍କୁ ତେଲ ଲଗାଯାଏ ବିଭିନ୍ନ ପ୍ରକାରର ଜିନିଷ ତାଙ୍କର ଯୋଉ ପୂଜାରେ ସାମଗ୍ରୀ ଦରକାର ହୁଏ ଆଉ ରହିଲା ଯେଉଁ ଧାନରେ ଗୋଟେ ଫୁଲ ତିଆରି ହୁଏ ଠାକୁରଙ୍କ ମଥାରେ ଲାଗେ ସେଇଟାକୁ ଲଗେଇ ତାଙ୍କୁ ଝୁଣା ଧୂପ ଇତ୍ୟାଦି ଦେଇ ତାଙ୍କୁ ପୂଜା କରାଯାଏ ଆଉ ସନ୍ଧ୍ୟାବେଳେ ତାଙ୍କୁ ଭଲ ଭଲ ଯେଉଁ ମାନେ ଗାଁ'ରେ ଲୋକ ଥାଆନ୍ତି ଏକତ୍ରିତ ହେଇ ଗୋଟେ ଜାଗାରେ ତାଙ୍କୁ ପୂଜା କରାଯାଏ ବନ୍ଦାପନା କରାଯାଏ ତା'ପରେ ରହିଲା କରମ ପୂଜା କରମ ପୂଜା ଆମର କରମ ପୂଜାରେ କରମ ଡାଳକୁ ଆଣି ଆମର ଗାଁ'ରେ କିଛି ଲୋକ ମିଶି କରମ ପୂଜା କରିଥାନ୍ତି ଗୋଟେ ଜାଗାରେ ଡାଳ ଆଣନ୍ତି ତା ପୂର୍ବରୁ ଯେଉଁ ବୁଣିଥାନ୍ତି ଯୋଉ ଗୋଟେ ମଞ୍ଜି ସେ'ଗା କରମ ପୂଜା ଦିନ ଗଛ ହେଇଥାଏ ସେଇ ଗଛକୁ ପୂଜା କରାଯାଏ ତା'ପରେ ରହିଲା ପର୍ବ ଆମର ରଥଯାତ୍ରା ରଥଯାତ୍ରା ସେମିତି ଆମର କହିଲେ ସବୁଠୁ ବଡ଼ ଯାତ୍ରା କହିଲେ ରଥଯାତ୍ରାକୁ ବୁଝାଏ ରଥରେ ଆମର ତିନୋଟି ରଥ ତିଆରି ହୁଏ ଯୋଉଥିରେ ଆମର ଜଗନ୍ନାଥ ବଳଭଦ୍ର ସୁଭଦ୍ରାଙ୍କୁ ପୂଜା କରାଯାଏ